ଆମେ ଚାଷ ପାଇଁ ପ୍ରଥମ ପାଣି ଦରକାର ଜମି ଦରକାର ସାର ଦରକାର ଚାଷ ପାଇଁ ପ୍ରଥମ ଚାଷ କରିକିନା ପାଣି ଦିଆ ହୁଏ ତା'ପରେ ଗାଈ ଗାଈର ଗୋବର ସେଇ ସବୁ ଶୁଖିଗଲେ ଗୋଟେ ସାର ହୁଏ ସେଇ ସାର ଯାକ ଜମିରେ ଦିଆହୁୁଏ ତା'ପରେ ଗଛ ମୂଳରେ ଭଲ ଭାବରେ ଗଛ ଲଗେଇକିନା ସେ ଗଛ ମୂଳରେ ଭଲ ଭାବରେ ପାଣି ନିୟମିତ ଦିଆଯାଏ ତା'ପରେ ସେଇ ନିୟମିତ ସାର ତା'ପରେ ମାଟି ଏଇସବୁ ଗଛ ମୂଳରେ ଦେଲେ ଭଲ ଭାବରେ ଫଳ ହବ ଫଳ ହେଲେ ଭଲ ବିକ୍ରି ହବ ବିକ୍ରି ହେଲେ ଆମକୁ ଫାଇଦା ମିଳିବ ସେଇଠାରୁ ତା'ପରେ ସେ ଗଛ ଯଦି ଭଲ ଭାବରେ ଆମେ ପାଣି ନ ଦବୁ ବୋଲେ ସେ ପାଣି ଗଛ ଶୁଖିଯିବ ମାଟି ଯଦି ମୂଳରେ ନ ଦବୁ ବୋଲେ ସେ ଗ ଗଛ ମୂଳେ ମାଟି ନ ରହିଲେ ଗଛ ଢଳିକି ପଡ଼ିଯିବ ଆମକୁ ଫାଇଦା ମିଳିବ ନାହିଁ ତା'ପରେ ଆମର ସେଇ ଚାଷ ଚାଷ ଉତ୍ପାଦନରେ ନିହାତି ଜରୁରୀ ପାଣି